ଏହି ଖେଳ ଖେଳିବା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କ ମନ ଭିତରେ ଗୋଟେ ସଦ୍ଭାବନା ସୃଷ୍ଟି ହେଇଥାଏ ନିଜ ନିଜ ଭିତରେ ଗୋଟେ ଭାତୃଭାବର ନିଜକୁ ଭାତୃଭାବର ମନେ ଭରନ୍ତି ଏବଂ ନିଜ ନିଜ ଭିତରେ ଗୋଟେ ଖେଳୁଆଡ଼ର ମନୋଭାବ ସୃଷ୍ଟି କରିଥାନ୍ତି ଏବଂ ଖେଳାଳିମାନଙ୍କ ଭିତରେ ପରିଚିତ ହେଇଥାନ୍ତି ଏବଂ ଏହି ଖେଳ ମାଧ୍ୟମରେ ସେମାନେ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଥାନ୍ତି ଏବଂ ଖେଳରେ ନିଜକୁ ସୁନ୍ଦର ପ୍ରଦର୍ଶନ ପାଇଁ ସେ ନିଜେ ଗୌରବାନ୍ୱିତ ହେଇଥାନ୍ତି ଏବଂ ନିଜର ଗାଁ ନିଜର ଜିଲ୍ଲା ପାଇଁ ସେ ଗୌରବ ଆଣିଥାନ୍ତି ତେଣୁ ଲୋକମାନେ ମଧ୍ୟ ଖେଳ ପ୍ରତି ଆକୃଷ୍ଟ ହୋଇଥାନ୍ତି ଏବଂ ଖେଳ ସମୟରେ ବହୁମାତ୍ରାରେ ଲୋକ ଏକଜୁଟ୍ ହୋଇ ଖେଳକୁ ଉପଭୋଗ କରନ୍ତି ଏବଂ ପିଲାମାନଙ୍କୁ ଖେଳାଳିମାନଙ୍କୁ ଉତ୍ସାହିତ କରିଥାନ୍ତି ଏବଂ ନିଜ ନିଜ ଭିତରେ ଗୋଟେ ଭାତୃଭାବ ସୃଷ୍ଟି ତେଣୁ ନିଜର ଅଞ୍ଚଳ ପାଇଁ ସେ ଗୌରବ ଆଣେ ତେଣୁ ଏଇଭଳି ଭାବରେ ଲୋକମାନେ ଏ ଖେଳ ମାଧ୍ୟମରେ ଅନେକ ଉପକୃତ ହେଇଥାନ୍ତି